ମୁଁ ମୋ ସାଙ୍ଗମାନଙ୍କ ସହିତ ପ୍ରଥମ ଥର ପାଇଁ ଖରା ଛୁଟିରେ ଯାଇଥିଲି ଭୁବନେଶ୍ୱର ବୁଲିବା ପାଇଁ ସେଠାରେ ଆମେ ଖାଦ୍ୟ ଖାଇବା ପାଇଁ ଗୋଟେ ରେଷ୍ଟୁରାଣ୍ଟ୍ ତିନି ଛକ ପରେ ଯାଇଥିଲୁ କିନ୍ତୁ ସେଇ ରେଷ୍ଟୁରାଣ୍ଟ୍ର ଖାଦ୍ୟ ସ୍ଵାଦ ଚାଖିବା ପାଇଁ ଆମେ ଖାଦ୍ୟ ଅର୍ଡ଼ର୍ କରିଥିଲୁ ଭେଜ୍ ବିରିୟାନୀ ଆଉ ସେହି ଏରିଆରେ ସେହି ରେଷ୍ଟୁରାଣ୍ଟ୍ ଭେଜ୍ ବିରିୟାନୀ ପାଇଁ ପ୍ରସିଦ୍ଧ ଥିଲା ଆଉ ସେଇ ରେଷ୍ଟୁରାଣ୍ଟ୍ର ଖାଦ୍ୟ ଆମେ ସ୍ୱାଦ ସ୍ୱାଦ ନେବା ପାଇଁ ସେ ରେଷ୍ଟୁରାଣ୍ଟ୍କୁ ଗଲୁ ଓ ସେଠାରେ ଅର୍ଡ଼ର୍ କରିଥିଲୁ ଭେଜ୍ ବିରିୟାନୀ ଓ ଭେଜ୍ ବିରିୟାନୀର ସ୍ୱାଦ ଚାଖିବା ପାଇଁ ସେଇ ଏରିଆରେ ସେଇ ହୋଟେଲ୍ ଫେମସ୍ ଥିଲା ସେଇ ସେଇ ଏରିଆରେ ଖାଦ୍ୟ ସମସ୍ତେ କୁହନ୍ତି ଏହି ରେଷ୍ଟୁରାଣ୍ଟ୍ର ଏ ସ୍ଵାଦିଷ୍ଟ ଖାଦ୍ୟ ସମସ୍ତଙ୍କୁ ମନଲୋଭା କରିଦେଇଛି ଆମ ସାଙ୍ଗମାନେ ସମସ୍ତେ ମିଶି ସେଇ ରେଷ୍ଟୁରାଣ୍ଟ୍ ଗଲୁ ସେପୁଣି ଗୁଗଲ୍ ମ୍ୟାପ୍ରେ ସର୍ଚ୍ଚ କରି ସର୍ଚ୍ଚ କରି କରି ସେଇ ରେଷ୍ଟୁରାଣ୍ଟ୍ରୁ ଆମେ ଖାଦ୍ୟ ଅର୍ଡ଼ର୍ କରି ତାହାର ସ୍ୱାଦ ନେଲୁ ଏବଂ ସେଇ ସ୍ୱାଦରେ ଆମର ଅନୁଭୂତି ଗୋଟେ ପ୍ରଥମ ଥର ରହିଗଲା ଅନୁଭୂତି ଅଲାଗ ପ୍ରକାର ରହିଗଲା